ମୋର ପ୍ରିୟ ଓଡ଼ିଆ ଲେଖକଙ୍କ ନାମ ହେଉଛି ଆଦିକବି ସାରଳା ଦାସ ସେ ବିଭିନ୍ନ କବିତା ଲେଖିଥିଲେ ସାରଳା ଠାକୁରାଣୀଙ୍କ କୃପାରୁ ସେ କବିତ୍ର ଲାଭକରି ଅଠ୍ରର ଖଣ୍ଡ ମହାଭାରତ ରଚନା କରିଥିଲେ ବିଲଙ୍କା ରାମାୟଣ ଓ ଚଣ୍ଡିପୁରାଣ ତାଙ୍କ ଦ୍ୱାରା ରଚିତ ତାହାଙ୍କୁ ଶୂଦ୍ରମୁନି ବୋଲି କହୁଥିଲେ ସେ ହେଉଛନ୍ତି ଆମ ଓଡ଼ିଆ ସାହିତ୍ୟର ଗର୍ବ ଗୌରବ